ସରକାରଗୁଡ଼ିକ ଯୋଜନା ହେଲା କାଳିଆ ବସୁଧା ବସୁଧା ମଧୁବାକୁୁ ପେନ୍ସନ୍ ଏସବୁ ହୋଇଥାଏ ସେ ଯୋଗୁଁରୁ ମୋତେ କାଳିଆ ଯୋଜନା ମିଳିଛି ଆଉ ପକ୍କା ଘର ବି ସେ ମିିଳିଛି ମୋତେ ସେଇ ଯୋଗୁଁରୁ ମୁଁ ବହୁତ ଖୁସିରେ ଅଛି ପେନ୍ସନ୍ ପାଇକିନା ମସ୍ତେ ବହୁତ କାମରେ ମିଶା ଲାଗେ ପେନ୍ସନ୍ ଯାକ କାଳିଆ ପେନ୍ସନ୍ ଯାକ ତାପରେ ପକ୍କା ଘର ମିଶା ଅଛି ଆମର ମିଲିଛି ଆମକୁ ସେ ସେଥିଲାଗି ଆମେ ବାସବାସ କରୁ ସେଇ ଘର ଭିତରେ